ଯଦି ଏ ଦେଶର କୃଷକ କୃଷି ନ କରିବେ ସାରା ପୃଥିବୀର ଲୋକ ଖାଦ୍ୟ ପାଇବେ ନାହିଁ

କୃଷି ହଉଛି ସତୁରୀ ଭାଗ ଲୋକଙ୍କର ମୁଖ୍ୟ ଜୀବିକା ଏଇ କୃଷି କରିବା ଦ୍ୱାରା ଲୋକଙ୍କର ଅଭାବ ଆଜି ମେଣ୍ଟି ଯାଇଛି ଏବଂ ସାରା ପୃଥିବୀରେ କୃଷି ଜାତ ଦ୍ରବ୍ୟ ପହଞ୍ଚିବାରୁ ସାରା ପୃଥିବୀର ସାମୁହିକ ବିକାଶ ହେଇପାରୁଛି ଯଦି କୃଷି ନ ଥାଆନ୍ତା ସାରା ପୃଥିବୀର ଲୋକ ଖାଦ୍ୟ ଅଭାବରେ ଭୋକରେ କାଳତିପାତ କରିଥାନ୍ତେ ଏବଂ ଏ ସମାଜର ଉନ୍ନତି ଘଟନ୍ତା ନାହିଁ ତେଣୁ କୃଷି ହିଁ ସମାଜର ଉନ୍ନତିକରଣରେ ସହାୟକ ହେଉଛି